ଆଜିକାଲି ଏ ଦୁନିଆରେ ସବୁ ଅନ୍ଲାଇନ୍ ଚାଲିଛି ଏବେ ଆମେ ବି ଆମେ ଏବେ ଗୋଟେ ଖାଦ୍ୟ କହିବାକୁ ଗଲେ ହୋଟେଲ୍ରୁ ଯେଉଁ ଯେକୌସି ହୋଟେଲ୍ରେ ବି ହେଉ ଆମେ ସେ ଖାଦ୍ୟ ଆମେ ଅର୍ଡ଼ର୍ କରିବୁ ହେଲେ ଅର୍ଡ଼ର୍ କରିକି ଆମେ କହିବା କଥା ଯେ ଚିକେନ୍ ହେଉ କିି ଚିକେନ୍ ତରକାରୀ ଡାଲି ଏମିତି କ'ଣ ଏମିତି ଜିନିଷ ଆମେ ଚଏସ୍ କିିରିକି ମଗାଇବୁ ହେଲେ ଚିନି ଟିକିଏ ଚିନି ଏବେ ଲୁଣ ମସଲା ତେଲ ଏସବୁ ଟିକିଏ କମ୍ କରି ଖାଇବା ଭଲ କାହିଁକିନା ଲୁଣ ହେଉ ଚିନି ହେଉ ମସଲା ଜିନିଷ ରାଗ ଏସବୁ ଖାଇବା ଏମିତି କ'ଣ ଏମିତି ବି ପି କ'ଣ ଏମିତି ବି ପି ନା କ'ଣ ଏମିତି ଗୋଟେ ବେମାର ହୋଇଥିବ ତାଙ୍କ ପାଇଁ ବହୁତ କ୍ଷତିକାରକ ତେଣୁ ମୁଁ ଏମିତି ଅର୍ଡ଼ର୍ କରେ ଅର୍ଡ଼ର୍ କରି ତମେ ତେଲ ମସଲା ରାଗ ଲୁଣ ଏସବୁ କମ୍ କରିକି ଘରେ ପଠାଇବେ ମୁଁ ତାଙ୍କୁ ଅନ୍ଲାଇନ୍ ପେମେଣ୍ଟ୍ଟା କରିଦେବି